ଚାଷ ବୃତ୍ତି ଆମର ପ୍ରିୟ ବୃତ୍ତି ତେଣୁ ଚାଷ କରିବା ପାଇଁ ଆମକୁ ମଜା ଲାଗେ ଆଉ ଆମର ପରବର୍ତ୍ତୀ ପିଢ଼ିକୁ ମଧ୍ୟ ଆମର ଉତ୍ତରାଧିକାରୀମାନଙ୍କୁ ମଧ୍ୟ ଏହି ବୃତ୍ତିରେ ସେମାନେ ଲାଗି ରୁହନ୍ତୁ କହିକି ଆମର ଉପଦେଶ କାହିଁକି ନା ଏହି ବୃତ୍ତି କଲେ ଏଇଟା ହେଉଛି ଏହି ବୃତ୍ତି ହେଉଛି ଡୋମେଷ୍ଟିକ୍ ବୃତ୍ତି ଏଥିରେ ଘରର ସମସ୍ତ ମେମ୍ବର୍ ଏହି ବୃତ୍ତିରେ କାମ କରିପାରିବେ ଯାହା ଫଳରେକି ବାହାର କୌଣସି ଲୋକଙ୍କର ଆବଶ୍ୟକତା ପଡ଼ିବ ନାହିଁ ଏବଂ କୌଣସି ଖର୍ଚାନ୍ତର ଖର୍ଚ୍ଚରେ ଆପଣ ପଡ଼ିବେ ନାହିଁ ଯାହା ଫଳରେ ଏଇଟା ମାନେ ପାରିବାରିକ ବୃତ୍ତି ହିସାବରେ ଏହାକୁ ଗଣତି କରୁଛୁ ଏବଂ ଘରର ସମସ୍ତଙ୍କୁ ଏ ବୃତ୍ତିରେ ନିୟୋଜିତ ଆମେ କରୁଛୁ ଆଉ ପରବର୍ତ୍ତୀ ପିଢ଼ିଙ୍କୁ ବି କହୁଛୁ ଏହି ବୃତ୍ତିରେ ସେମାନେ ନିୟୋଜିତ ରୁହନ୍ତୁ ଯାହାଫଳରେ ଘରର ଆୟ ମଧ୍ୟ ବୃଦ୍ଧି ହେବ ଏବଂ ଆତ୍ମନିର୍ଭରଶୀଳ ମଧ୍ୟ ହେବେ